ଗାଁରେ ଘର କରିବା ପୂର୍ବରୁ ବହୁତ କିଛି ମାଇଣ୍ଡକୁ ନିଅନ୍ତି ଯେ କେଉଁ କୋଣରେ ଠାକୁର ଘରଟା ରହିବ କେଉଁ କୋଣରେ ଲାଟ୍ରିନ୍ ବାଥରୁମ୍ ରହିବ ୱିଥ୍ ବେଡ଼ରୁମ୍ କେଉଁ ସାଇଡ଼୍ରେ ରହିବ ତା ସହିତ କିଚେନ୍ ରୁମ୍ କେଉଁ ସାଇଡ଼୍ରେ ରହିବ ଶିଡ଼ି ଘର କେଉଁ ସାଇଡ଼୍ରେ ଆମର ରହିବ ବାସ୍ତୁ ଦୋଷ ନ ଲାଗିବା ପାଇଁ ବହୁତ କିଛି ଜଣଙ୍କ ଠାରୁ ପରାମର୍ଶ ନେଇକି କାମଟା ଷ୍ଟାର୍ଟ୍ ହେଇଥାଏ ବିଜୁ ସ୍ୱାସ୍ଥ୍ୟ ଘର ଗୁଡ଼ିକୁ ଏମିତି କରିଛନ୍ତି ଯେ କି ବହୁତ ସୁନ୍ଦର ଲାଗୁଛି ଯେ କି ଦେଖିବାକୁ ବହୁତ ପ୍ରକାର ଗାଁରେ ଆଗକା ଯୁଗ ଠାରୁ ଆଗକା ଘର ଠାରୁ ଏବେ ମଡ଼େଲିଂ ବହୁତ କରିକି ବହୁତ ମାନେ ବଢ଼ିଆ ଲାଗୁଛି ଘରଟାକୁ ଦେଖିବା ମସ୍ତ ଲାଗିବ କଲର୍ ଫଲର୍ ଦେଇକି ପୁରା ସବୁ ସେପାରେଟଲି ବେଡ଼୍ରୁମ୍ ୱିଥ୍ କିଚେନ୍ ରୁମ୍ ଲାଟ୍ରିନ୍ ବାଥରୁମ୍ ଏଠି ସେ ଡ୍ରଇଂ ରୁମ୍ ସବୁ କିଛି ସେପାରେଟ୍ ୱାଇଜ୍ କରୁଛନ୍ତି ଆଗକା ଠାରୁ ବହୁତ କିଛି ଗାଁରେ ଚାଳ ଛପର ଓ ମାଟି ଘର ଚାଳ ଛପର ଘର ଦେଖିବାକୁ ମିଳେ କିନ୍ତୁ ଏବେ ବହୁତ କିଛି ଡେଭଲପ୍ ହେଇଯାଇଛି ଯେ ଫଳରେ କି ସବୁ ଜାଗାରେ ବିଜୁ ସ୍ୱାସ୍ଥ୍ୟ ବିଜୁ ପକ୍କା ଘର ମିଳିଯାଇଛି ଯେ କି ସେଇ ବିଜୁ ପକ୍କା ଘର ମଡ଼େଲିଂ କରିକି ବହୁତ ସୁନ୍ଦର ଯେ କି ଗୋଟେ ସହରଠୁ କହିବାକୁ ଗଲେ ଚଳେ ବହୁତ ସୁନ୍ଦର ଲାଗୁଛି ଘର ଗାଁକୁ ପଶିବାକୁ ଟିକେ ସହର ସହର ହିଁ ଲାଗୁଛି